ଆମ ଭାରତରେ ଗଣମାଧ୍ୟମ ବିଷବରେ ବିଷୟରେ ମୁଁ କନକ ନ୍ୟୁଜ୍ରେ ସବୁ କିଛି ଦେଖେ ଆମ ଓଡ଼ିଶାରେ କଣ ହେଉଛି ନ ହେଉଛି ଆଉ ଖବର କାଗଜ ମାଧ୍ୟମରେ ବି ମୁଁ ଜାଣିପାରେ ଆମର ସମ୍ବାଦ ଖବର କାଗଜ ସକାଳୁ ଆଣନ୍ତି ସେ ସବୁ ବିଷୟରେ ପଢ଼ିକି ଆମେ ସବୁ ଜାଣୁ ଦେଶ ଦୁନିଆ ବିଷୟରେ